ମୁଁ ଯେତେବେଳେ ପ୍ରଥମ ଥର ପାଇଁ ରୋଷେଇ କରିବାକୁ ଗଲି ରୋଷେଇର କିଛି ମୋତେ ଜଣା ନଥିଲା ସେଥିପାଇଁ ମୁଁ ଖାସ କରିକି ଆମିଷ ପ୍ରିୟ ଆମିଷ ରୋଷେଇ କରିବା ପାଇଁ ଗଲି ମୋ ସାଙ୍ଗକୁ ମୁଁ ଫୋନ କଲି ସାଙ୍ଗକୁ ପଚାରିଲି କେମିତି ରୋଷେଇ ହୁଏ କ'ଣ ସେ ଫୋନ ଦ୍ୱାରା ହିଁ ମୋତେ ଜଣାଇଲା କି ପ୍ରଥମେ ଚିକେନ ରୋଷେଇ କରିବାକୁ ହେଲେ ପ୍ରଥମେ ତେଲ ତା'ପରେ କିଛି ଡାଳଚିନି ତେଜପତ୍ର ତା'ପରେ ପିଆଜ ଏମିତି ପ୍ରତ୍ୟେକ ମସଲା ରସୁଣ ପେଷ୍ଟ ନେଇ ଅଦା ପେଷ୍ଟ ପେଷ୍ଟ କିଛି ପାଉଡ଼ର ଚିକେନ ମସାଲା ଗରମ ମସାଲା ଧନିଆ ପାଉଡ଼ର ପକାଇବ ପକାଇକରି ତାକୁ କିଛି ସମୟ ହାଣ୍ଡି ଅବା କଢ଼ାଇରେ ପେଷ୍ଟ ଦେବୁ ଭଲ କରି ପରିଯିବା ପରେ ଚିକେନ ଗୁଡ଼ାକ ପକାଇବ ଚିକେନ ଗୁଡ଼ା କିଛି ସମୟ ତାକୁ ମିଶାଇବା ପରେ ତାକୁ କିଛି ସମୟ ଘୋଡ଼ାଇବା ଘୋଡ଼ାଇବା ପରେ ଆମେ ସ୍ୱାଦ ଅନୁସାରେ ଲୁଣ ହଳଦି ଏମିତି କିଛି ଜିନିଷ ପକାଇ ତାକୁ ସ୍ୱାଦିଷ୍ଟ କେମିତି ହେବ ସେହି ହିସାବରେ ତାକୁ ରୋଷେଇ କରିବାକୁ ମୁଁ ମୋ ସାଙ୍ଗଠୁ ପ୍ରେରଣା ନେଲି ଏହିଟା ମୋର ପ୍ରଥମ ଅନୁଭୂତି